ମୋତେ ଯଦି ଗୋଟେ ଭଲ୍ ଫଟୋ ଘିଚବାର୍ ଅଛେ ବଲେ ପହେଲା ତ ଭଲ୍ ଲୋକେସନ୍ କେ ଯିବାର୍ ପଡ଼ସି ଯେନତା କେନ ଗଛ୍ ପତର୍ ଥଉ କି ପାହାଡ଼୍ ଥଉ କି କିଛି ସ୍କାଏ ଜାଗା ଥାଉ କି ଯେକୌଣସି ଜାଗା ବି ଥାଉ ତ ସବ୍ସେ ପହିଲା ମୋତେ ହେଲା ଷ୍ଟାଣ୍ଡ୍ ନେଇକିନା ଯିବାକେ ପଡ଼୍ବା ଯେନଟା ଷ୍ଟାଣ୍ଡ୍ ଲଗେଇକିନା ଫଟୋ ଘିଚଲେ ଯେନଟା କିଛି ହଲାହୁଲି ବି କିଛି ନାଇଁହୁଏ ଆଉ ବହୁତ୍ ବଢ଼ିଆ ସୁନ୍ଦର୍ ଭାବରେ ଫଟୋ ଯେନ୍ଟା ମୁଇଁ କ୍ଲିକ୍ କରିପାରମି ତ ସେ ହିସାବରେ ମୋତେ ଭଲ୍ ବହୁତ୍ ଭଲ୍ ଜାଗାଟେ ଦରକାର୍ ଆଉ ଜାଗାକେ ଯାଇକିନା ଷ୍ଟାଣ୍ଡଟା ରଖିକିନା ମୁଇଁ ପୂରା କନ୍ଷ୍ଟାଣ୍ଟଲି ପୂରା ଫଟୋକେ ଉଠେଇ ପାର୍ସି ଯେନଟା କେନୁ ଫଟୋ ଯେନ୍ଟା ମୋର୍ ଯେନ୍ ଥିବେ ମଡ଼େଲ୍ କେ ବି ଭଲ୍ ଲାଗବା ଆରୁ ମୋତେ ବି ଭଲ୍ ଲାଗବା ଆର୍ ମୋତେ ସବକରନୁ ବଢ଼ିଆ ଯେନ୍ଟା ଲାଗସି ସ୍କାଏ ଯଦି ଆଉସଛେ ବେଲେ ବହୁତ୍ ଭଲ୍ ଲାଗସି ଆର୍ ଯଦି ସନ୍ଧ୍ୟା ଟାଇମ୍ରେ ଗଲେ ବି ବହୁତ୍ ଭଲ୍ ଲାଇଟିଂ ହେସି ସବୁକିଛି ହେଇପାରସି ତ ସେ ହିସାବରେ ମୁଇଁ ଫଟୋକେ ବହୁତ୍ ସୁନ୍ଦର୍ କରି ଫଟୋ ମୁଇଁ କ୍ଲିକ୍ କରିପାରସିଁ ଆଉ ବ୍ୟାକଗ୍ରାଉଣ୍ଡ୍ ଠିକ୍ ତ ସବୁକିଛି ଠିକ୍ ଥିସି ଲାଇଟିଂ ଫାଇଟିଂ ସବୁ ମୋର୍ ହିସାବରେ ମୁଇଁ ସେଟ୍ଅପ୍ କରିକିନା ହିଁ ଫଟୋଟା କ୍ଲିକ୍ କରସିଁ